ଓଡ଼ିଆ ଭାଷାକୁ ସଂରକ୍ଷିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ଆମ ଓଡ଼ିଶାବାସୀ ମାନେ ବହୁତ ପ୍ରକାରର ପ୍ରୟୋଜନ କରୁଛନ୍ତି ଯେମିତିକି ଗାଁ ଗାଁରେ ତ ଅଲଗା ଭାଷା ଯେମିତିକି ହିନ୍ଦୀ ଇଂରାଜି ଆଦି ଏତେ ମାତ୍ରାରେ ମିଶ୍ରିତ ହୋଇନାହିଁ ସେମାନେ ଖାଣ୍ଟି ଓଡ଼ିଆର ପ୍ରୟୋଗ କରିଥାନ୍ତି ଓଡ଼ିଆ ଭାଷାକୁ ବଜାଏ ରଖିବା ପାଇଁ ସମସ୍ତେ ଓଡ଼ିଆ ପୁସ୍ତକ ପଢ଼ୁଛନ୍ତି ଏବଂ ଓଡ଼ିଆରେ କଥାବାର୍ତ୍ତା ମଧ୍ୟ ହେଉଛନ୍ତି ଏବଂ ସମସ୍ତିଙ୍କୁ ନିର୍ଦ୍ଧେଶ ଦେଉଛନ୍ତି ଯେ ଓଡ଼ିଆ ଶିଖିବା ପାଇଁ ଓଡ଼ିଆ ନ ଶିଖିଲେ ଓଡ଼ିଶାରେ ରହଣି ସହଣୀ ପାଇଁ ବହୁତ କଷ୍ଟକର ହୋଇପାରେ ସେଥିପାଇଁ ଓଡ଼ିଆ ଶିଖିବା ନିତ୍ୟାନ୍ତ ଆବ୍ୟଶକ ଓଡ଼ିଆ ଶିଖିବା ଦ୍ଵାରା ଲୋକମାନଙ୍କର ଓଡ଼ିଶାରେ ବହୁତ ପ୍ରକାରର ମଙ୍ଗଳ ଘଟି ପାରିବ କାହିଁକିନା ଏଠାକାର ଯେତିକବି ପୁରାଣ ଏବଂ କିଛିବି ପୁରାତନ ବହି ଅଛି ତାହା ଓଡ଼ିଆରେ ହିଁ ଲେଖାଅଛି ଏବଂ ଓଡ଼ିଆ ନବୁଝିପାରୁଥିଲେ ନପଢ଼ିପାରୁଥିଲେ ଏବଂ ନଲେଖିପାରୁଥିଲେ ଏଠି ରହିବା ଏବଂ ଲୋକମାନଙ୍କ ସହିତ ଜୋଗାଜୋଗ କରିବା ଏବଂ କିଛି ବିଷୟରେ ଜାଣିବା କଷ୍ଟକର ହୋଇଯିବ ସେଥିପାଇଁ ସବୁ ଲୋକମାନଙ୍କୁ ଓଡ଼ିଆ ପଢ଼ିବା ଏବଂ ବୁଝିବା ନିତ୍ୟାନ୍ତ ଆବଶ୍ୟକ ଏଥିପାଇଁ ଲୋକମାନଙ୍କର ପ୍ରଥମ ଭାଷା ଓଡ଼ିଆ ରଖାଯାଇଛି ଏବଂ ତାପରେ ଆବ୍ୟଶକୀୟ ଭାଷା ହିନ୍ଦୀ ଏବଂ ଇଂରାଜୀକୁ ରଖାଯାଇଛି ସେଥିପାଇଁ ଆମେ ସମସ୍ତେ ବହୁତ କୃତଜ୍ଞ ଏହାପରେ ମଧ୍ୟ ଆମେ ଆମ ଭାଷାରେ ବହୁଳ ପରିମାଣରେ ମିଶ୍ରିତ କରୁଥିବା ହିନ୍ଦୀ ଏବଂ ଇଂରାଜୀ ଭାଷାକୁ କମାଇବା ଉଚିତ ଏହାଦ୍ଵାରା ଆମେ ଓଡ଼ିଆ ଭାଷାକୁ ସଂରକ୍ଷିତ କରିକି ରଖିପାରିବା